ହଁ ଅନ୍ଲାଇନ୍ରେ ହେଉଛି ଆପଣ କୁଆଡ଼େ ଯିବେ ଉତ୍ତରାଖଣ୍ଡ ଆଚ୍ଛା ଉତ୍ତରା ଉତ୍ତରାଖଣ୍ଡ ପାଇଁ ତ ଟ୍ରେନ୍ ହିଁ ନାହିଁ ଡାଇରେକ୍ଟ ଟ୍ରେନ୍ ନାହିଁ

ହଁ ଉତ୍ତରପ୍ରଦେଶ ପାଇଁ ଅଛି କେଉଁ ଯାଗା ଯିବେ ବଟ୍ ଉତ୍ତରପ୍ରଦେଶର ଏମିତି ଯେକୌଣସି ଯାଗା ତ ମୁଁ କ'ଣ ଯେକୌଣସି ଯାଗାକୁ ଟିକେଟ୍ କରି ଦେବୁ କି ଆପଣ ସାର୍ ଆପଣ ଭାବିଚିନ୍ତି କୁହନ୍ତୁ କେଉଁଠିକୁ ଯିବେ ମାନେ ଆପଣଙ୍କୁ କ'ଣ କହିଲେ ଆଚ୍ଛା ହଁ ଭାବିକି କୁହନ୍ତୁ ତ

ଆଚ୍ଛା ହଉ ଭାବନ୍ତୁ କେଉଁଠିକୁ ଆରେ ୟା ସାର୍ ଆପଣ ଆକ୍ଚୁଲି କେଦାରନାଥକୁ ମାନେ ଏମିତି ଡାଇରେକ୍ଟ୍ ଯାଉନି ଟ୍ରେନ୍ ଆଉ କାହିଁକି ନା ଏମିତି ଟ୍ରେନ୍ ହିଁ ନାହିଁ ଚ ଆମର ଟ୍ରେନ୍ ଉତ୍ତରାଖଣ୍ଡ ଯାଏଁ ଅଛି ମାନେ ଉତ୍ତରାଖଣ୍ଡର ଅଲଗା ଅଲଗା ଯାଗା ଯେଉଁ ଅଛି କେଦାରନାଥକୁ ଆପଣ ବାଏ ନିଜେ ଚାଲିକି କରିବେନା ତ ତା ପାଇଁ ନ ଥାଏ ଆପଣଙ୍କୁ ସେଇଠୁ ଯିବାକୁ ପଡ଼ିବ ଜାମ୍ମୁ କାଶ୍ମୀର ପାଖାପାଖି ବର୍ଡ଼ର୍ ସେହି ସେଇଟା ଅଲଗା ରାସ୍ତା ଟ୍ରେନ୍ ତା ପାଇଁ ନାହିଁ କେଉଁ ଯାଗାକୁ ଯିବେ କହୁ ନାହାନ୍ତି ଉତ୍ତରାଖଣ୍ଡର ଅଲଗା କେଉଁ ରୁଟ୍ ଯଦି ଦେଖନ୍ତୁ ଗୋଟେ ଅଛି ଅ ଡେରାଡ଼ୁନ୍ ଯିବେ କି କିଚ୍ଛା ଯିବେ ମାନେ ଆମର ଏଇଠି ରୁଦ୍ରାପୁର ଅଛି ହଡ଼ୱାନି ଅଛି ଆପଣ କୁଆଡ଼େ ଯିବେ ଡେରାଡ଼ୁନ୍ ଯିବେ ଆଚ୍ଛା ଡେରାଡ଼ୁନ୍ ଟ ଷ୍ଟେସନ୍କୁ ଯିବେ ତା'ହେଲେ କହୁଛନ୍ତି ଟିକେଟ୍ ତ ଆପଣ ଯଦି ଦେଖନ୍ତୁ ତିନି ଟାଇପ୍ର ଅଛି ଗୋଟେ ସ୍ଲିପର୍ରେ ଅଛି ତା'ପରେ ଅଛି ଏସି ଅଛି ଏସିର ପୁଣି ତିନିଟା କ୍ଲାସ୍ ଫାଷ୍ଟ୍ କ୍ଲାସ୍ ସେକେଣ୍ଡ୍ କ୍ଳାସ୍ ଥାର୍ଡ଼ କ୍ଲାସ୍ ଆଚ୍ଛା ଏସିର ଫାଷ୍ଟ୍ କ୍ଲାସ୍ ତ ଆପଣଙ୍କୁ ପଡ଼ିଯିବ ଗୋଟେ ପର୍ସନ୍ ହେଉଛି ଫାଇଭ୍ ଥାଉଜେଣ୍ଟ୍ କେତେ ଜଣେ ତିନି ଜଣ ଯିବେ ଠିକ୍ ଅଛି ତ ପନ୍ଦର ପଡ଼ିବ ଆଉ ଠିକ୍ ଅଛି ଆଉ ତା'ହେଲେ ମୁଁ ଆପଣଙ୍କୁ ସାଇଡ଼୍ ମାନେ ଯେଉଁ ୱିଣ୍ଡୋ ସିଟ୍ ଦରକାର ନା ମଝି ମାନେ ଉପର ଫାଷ୍ଟ୍ କ୍ଲାସ୍ରେ ଦୁଇଟା ଉପର ଆଉ ତଳ ଅଛି ତ ଆପଣଙ୍କୁ କେଉଁଟା ଦରକାର ମୁଁ ଉପର ତଳ ପଚାରୁଛି ଉପର ତଳ ଦୁଇଟା ବୁକ୍ କରି ଦେଉଛି ଠିକ୍ ଅଛି ଆଉ ଆପଣଙ୍କର ନାଁଟା କୁହନ୍ତୁ ଏଜ୍ଟା କୁହନ୍ତୁ ମୋତେ ଆପଣ ଦୁଇ ଜଣ ଯେଉଁ ଯିବେ ଆଚ୍ଛା ଠିକ୍ ଅଛି ତା'ପରେ ନାଇଁ ନାଇଁ ଦୁଇ ଜଣ ଆଉ ଜଣଙ୍କ ନାଁ

ନାଇଁ ତିନି ଜଣ ହେଇଗଲେ ତିନି ଜଣ ଯିବେ ବୋଧେ ଠିକ୍ ଅଛି ତ ଆପଣମାନଙ୍କ ଏଜ୍ ଟିକେ କହନ୍ତୁ ଠିକ୍ ଅଛି ତ ଓଭରାଲ୍ ପାଞ୍ଚ ହଜାର ଆଉ ତା'ସହିତ ଜି ଏସ୍ ଟି ମିଶିକି ଆମେ ନେବୁ ପାଞ୍ଚ ହଜାର ପାଞ୍ଚଶହ ଆଉ ଏ ସରି ପାଞ୍ଚ ହଜାର ପାଞ୍ଚଶହ କହୁଛି ପନ୍ଦର ହଜାର ପାଞ୍ଚଶହ ତ ଆପଣ ମୋତେ ପ ଅନଲାଇନ୍ରେ ପେମେଣ୍ଟ୍ କରି ଦିଅନ୍ତୁ ଠିକ୍ ଅଛି ତ ଆଇ ଆର୍ ଆଇ ଆର୍ ଟି ସି ଯେଉଁ ଅନଲାଇନ୍ ସାଇଟ୍ ଅଛି ସେଇଠି କି ଯାଇକି ଡେରାଡ଼ୁନରେ ମୁଁ ଟିକେଟ୍ ବୁକ୍ କରି ଦେଇଛି ତଥାପି ମୁଁ ଆପଣଙ୍କୁ ଫୋନ୍ପେ ନମ୍ବର୍ ଦେଇ ଦେଉଛି ସେଇଥିରେ ପଠାଇ ଦିଅନ୍ତୁ ମୁଁ ଆପଣଙ୍କୁ ଅନଲାଇନ୍ରେ ହ୍ଵାଟ୍ସପ୍ ନମ୍ବର୍ରେ ଟିକେଟ୍ଟା ପଠାଇ ଦେବି ଆପଣ ଆରାମସେ ଯିବେ ଆଉ କେଉଁ ଦିନକୁ କରିବି ଆପଣଙ୍କର କହୁଥିଲେ ଯେଉଁ ଫେବୃୟାରୀ ତେର ଚଉଦ ଠିକ୍ ଅଛି ଠିକ୍ ଅଛି ମୁଁ କରି ଦେଉଛି ଆଉ ହଉ ଥ୍ୟାଙ୍କ୍ ୟୁ ସାର୍ ଯଦି ଆଉ କିଛି ପ୍ରୋବ୍ଲେମ୍ ହେଲା ମୋତେ ଆପଣ କହିବେ ମୁଁ ଆପଣଙ୍କୁ ଟିକେଟ୍ ପଠାଇ ଦେଉଛି କନଫର୍ମ୍ କରିକି ଆପଣ ମୋତେ ପେମେଣ୍ଟ୍ଟା ଆଗ କରି ଦିଅନ୍ତୁ